ମୁଁ ଏହି ୟୁ ପି ଏସ୍ ଆଣିସାରିଲା ପରେ ବହୁତ ସମ୍ମୁଖୀନର ଠକାମିରେ ପଡ଼ିଲି ଏହାର ବହୁତ ଗୁଡ଼ିଏ ଖରାପ ଜିନିଷ ଅଛି ଯେତିକି ସିଏ ମୋତେ କହିଥିଲେ ଚାର୍ଜ ନେବ ସେତିକି ସମୟ ଚାର୍ଜ ରଖୁନାହିଁ ମୋତେ ସିଏ କହିଥିଲେ ଚାରୋଟିରୁ ପାଞ୍ଚଟି ବଲ୍ବ ଜଳିବା ସହିତ ଫ୍ୟାନ୍ ଦୁଇଟି ତିନୋଟି ଚାଲିବ ହେଲେ ସେତିକି ରଖୁନାହିଁ ଗୋଟିଏ ଦିନ ବି ଟୋଟାଲ୍ ଚାର୍ଜ ବ୍ୟାଟେରୀ ରଖୁନାହିଁ ସେଥିପାଇଁ ମୁଁ ଏଥିରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ତାଙ୍କ କମ୍ପାନୀ ବାଲାଙ୍କୁ ମୁଁ ବାରମ୍ବାର କଲ୍ କରିସାରିଲିଣି ହେଲେ ତାଙ୍କର କୌଣସି ଲୋକ ଆସିକି ପହଞ୍ଚୁ ନାହାନ୍ତି ଏବଂ ଏହା ତାଙ୍କୁ ମୁଁ ଯେତେଥର ଜଣାଇଲା ପରେ ବି ସେମାନେ କୌଣସି ପ୍ରକାର କଥା ଶୁଣୁନାହାଁନ୍ତି ମୋର ଏହା ଆଣିବା ବହୁତ ଠକାମିରେ ପଡ଼ିଲି ମୁଁ ତ ଏଥିପାଇଁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଏହାଙ୍କୁ ମୁଁ ତୁରନ୍ତ ଯାଇକି ତାଙ୍କ ଦୋକାନରେ ତାଙ୍କୁ ଫେରସ୍ତ କରାଇକି ତାଙ୍କୁ ଆସିବି